ଆମର୍ ଘରେ ଆମେ ପାଞ୍ଚଟା ଭାଇ ବହେନ ଅଛୁଁ ଯେନ୍ ଥିରେ ଆମେ ଚାରଟା ଭାଇ ଆର ଗୋଟିଏ ବହେନ ବହେନକେ ଆମେ ବିହା କରିସାରଲୁନ ଯଦି ଦେଖମା ଆମର୍ ସମ୍ପନ୍ନେ ଗୋଟିଏ ଭଲ୍ ଗୁଣ ହେଲା ଯେ ଆମେ ବହୁତ ସହିବାର ଲାଗି ଚେଷ୍ଟା କରସୁଁ ମନେ କର କାର କେନ୍ ଜିନିଷ୍ଟେ ଅଭାବ ହୋଇଗଲା ତାହେଲେ ସେ କାହାକେ କିଛି ନାଇଁ କହିକିରି ହଁ ଯାହା ହେଲା ହେଲା ବୋଲିକରି ତୁମ ପରିଦେସୁଁ ଆର୍ ଆମର୍ ଭିତରେ ଇ ଗୁଣଟା ସବକନେ ଦେଖବାକେ ମିଲ୍ସି ସେଥି ଲାଗି ଆମର ଗାଁର ଲୁକବି ଆମକୁ ବହୁତ ପ୍ରଶଂସା କରସନ୍ ଆର୍ ସବକୁ ଆମର ଘରର କଥା କହିସନ୍ ଆମ ଘରେ ଯେନ୍ ମାନେ ବି ଯାହା ଆଣଲେ ଆମେ ବାଣ୍ଟିକିରି ଖାଇସୁଁ ହେଲେ ଆମର ଭିତରେ ଗୋଟିଏ ଗୁଣ ଅଛେ ଯେନ୍ଟା ସବକନେ ଅଲଗା ଅଲଗା ସେହିଟା ହେଲା ପଢ଼ବାର ଗୁଣ ଆମେ ସମସ୍ତେ ସମାନ ପାଠ ପଢ଼ବାର୍ ଲାଗି ନାଇ ଚାହିଁସୁ ମୋର ବଡ଼ ଭାଇ ଚାହିଁସି ଭଲ ପାଠ ପଢ଼ବାର ଲାଗି କିନ୍ତୁ ମଝିଆଟା ଚାହିଁସି ଯେ ସେ କେନ୍ତିକିରି ବେପାର କର୍ବା ସାନଟା ଚାହିଁସି କେନ୍ତି କି ଆର୍ମିରେ ଯିବା ଏନ୍ତା ସବକର ଟିକେ ଟିକେ ଅଲଗା ଅଲଗା ଚିନ୍ତା ଧାରା ଥିସି ହେତିର ଲାଗି ଇ ସବକର ଚିନ୍ତା ଧାରା ଅଲଗା ଅଲଗା ଟିକେ ଲାଗି ବୋଲିକିରି ଆମେ ଆଜି ବହୁତ ପ୍ରକାର ବିଜନେସ ବି କରି ପାରୁଛୁ ଆର୍ ସବୁ ଆଡ଼ୁ ଇନ୍କମ୍ ବି କରି ପାରୁଛୁଁ